ଜୀବିକା ପାଇଁ ମୁଁ ଗୋଟିଏ ପ୍ରାଇଭେଟ୍ ବ୍ୟାଙ୍କିଂରେ ଚାକିରିଟିଏ କରିଛି ବ୍ୟାଙ୍କ୍ରେ ଆକ୍ସିସ ବ୍ୟାଙ୍କ୍ରେ ତ ସେଠି କ୍ୟାରିଅର ପଥରେ ଯିବା ପାଇଁ ମୁଁ ଯେତେବେଳେ ପ୍ରଥମେ ମୋ' ଅଞ୍ଚଳ ରଣପୁରରେ ପ୍ରଥମ କରି ବ୍ୟାଙ୍କ୍ ଖୋଲିଥିଲା ପ୍ରାଇଭେଟ୍ ବ୍ୟାଙ୍କ୍ଟିଏ ସେଠାରେ ଯିଏ ବି ଏମ୍ ଥିଲେ କାମିନୀ କାନ୍ତ ପଣ୍ଡା ତାଙ୍କ ସହ ହଠାତ୍ ଗୋଟିଏ ଜାଗାରେ ଏମିତି ଦେଖା ସାକ୍ଷାତ କଥାବାର୍ତ୍ତା ଭିତରେ ଚିହ୍ନା ପରିଚୟ ହୋଇଥିଲା ଯେ ସେ ସେ ଆକ୍ସିସ ବ୍ୟାଙ୍କ୍ ବି ଏମ୍ ବୋଲି ତ ସେଠି ସେ ମୋ' କଥାରେ କ'ଣ ଦେଖିଲେ କି କ'ଣ ଅନୁଭବ କରିପାରିଲେ ସେ ତ ଭଗବାନଙ୍କୁ ଜଣା ମତେ ସେ ତାଙ୍କ ଆଡ଼ୁ ଜବ୍ ଅଫର୍ କରିଥିଲେ ଏବଂ ମୁଁ ସେବେଠାରୁ ମୁଁ ମୋ' କ୍ୟାରିଅର୍ ସହିତ ଅଛି ସେମାନଙ୍କ ଆଶୀର୍ବାଦରୁ ମୁଁ ଏପର୍ଯ୍ୟନ୍ତ ମଧ୍ୟ ଚାଲିଛି